ଆଜ୍ଞା ଆମେ ଯେନ୍ ମାଛ୍ ମାନେ ଚାଷ କରିଛୁଁ ଆର୍ ଧରୁଛୁଁ ସେ ଭିତ୍ରୁ ଆଜ୍ଞା ଆମର୍ ରୋହି ଭାକୁର୍ ଟେଙ୍ଗନି ଆରୁ ଆମର୍ ଆଜ୍ଞା ଚିଙ୍ଗରି ଇ ମାଛ୍ ମାଛ୍ମାନ୍ଙ୍କର୍ ଦାମ୍ ବେଶୀ ଅଛେ ଆରୁ ଲୋକ୍ମାନେ ବି ବହୁତ୍ ଘିନିକିରି ଖାଉଛନ୍ ଆଜ୍ଞା ଆର୍ ଇ'ଟା ଆଜ୍ଞା ଚାଷ୍ କଲେ ବେଶି ଲାଭ୍ ମିଲ୍ସି ଆରୁ ବେଶୀ ଧରି ବି ହେସି ଆର୍ ଆଜ୍ଞା ଇ ମାଛ୍ମାନ୍ଙ୍କର୍ ଦାମ୍ କମ୍ ସେ କମ୍ ଆଜ୍ଞା ବଜାର୍ ନ ଆଜ୍ଞା ଯଦି ଆମେ ଗୁଟା ଘିନ୍ମା ବେଲେ ଦୁଇଶହ ଟଙ୍କା ପଡ଼ୁଛେ ଆଜ୍ଞା ଆରୁ କାଟିର୍ ଘିନ୍ଲେ ଅଢ଼େଇଶହ ଟଙ୍କା ପଡ଼୍ସି ଆଜ୍ଞା ତ ହେଥିର୍ଲାଗି ଆଜ୍ଞା ଇ ଭାକୁର୍ ରୁହି ଟେଙ୍ଗନି ଆମର୍ ଚିଙ୍ଗରି ଇନ୍ତାଟା ମାନେ ଆଜ୍ଞା ଚାଷ୍ କଲେ ଦୁଇ ପଇସା ମିଲ୍ସି ଆର୍ ମିଲୁଛେ ବି ଆରୁ ସେଥିର୍ଲାଗି ଆଜ୍ଞା ସବ୍କୁ କହୁଛେ ବି ଯେ ଇ ମାଛ୍ ମାଛ୍କେ ଆପଣ ମାନେ ଚାଷ୍ କରୁନ୍ ଯେନ୍ଥି ଦୁଇ ପଇସା ପାଇବେ ଆରୁ ଆମର୍ ଯେନ୍ ମାଛ ଖିଆ ଯେନ୍ ଆମର୍ ତରିକା ଅଛେ ସେଟା ବି ଚାହିଦା ପୂରଣ ହେବା ବି ବୋଲି ଭାବୁଛେଁ ମୁଇଁ ଆଜ୍ଞା